ଆମ ଅଞ୍ଚଳରେ ସବୁଠାରୁ ଭଲ ଫସଲ ହେଉଛି ଧାନ ମୁଗ ଡାଲିଜାତୀୟ ଫସଲ ହିସାବରେ ମୁଗ ବିରି କୋଳଥ ଆଉ ପନିପାରିବା ପନିପରିବା ହିସାବରେ ଅଛି ଭେଣ୍ଡି ବାଇଗଣ କଖାରୁ ଏଇସବୁ ଜିନିଷ ଫସଲ ଚାଷ କରାଯାଏ ଧାନ ହିସାବରେ ଦୁଇ ଚାରି ପ୍ରକାର ଖରାଦିନେ ଧାନ ଚାଷ କରାଯାଏ ବର୍ଷାଦିନେ ଧାନ ଚାଷ କରାଯାଏ ଧାନରୁ ନିଜର ଆବଶ୍ୟକ ହିସାବରେ ଚାଉଳ ନିଜେ ରଖିଦେଇ ବାକିତକ ନେଇକି ମାର୍କେଟ୍ରେ ବିକ୍ରି କରାଯାଏ ସେଥିରୁ କିଛି ଲାଭ ମିଳେ ତା'ପରେ ଡାଲିଜାତୀୟ ଫସଲ ମୁଗ ବିରି ଏଇସବୁ ଯେଉଁ ଅମଳ ହୁଏ ସେଥିରୁ ନିଜ ଖାଇବା ଜିନିଷ ନିଜ ଖାଇବା ମୁତାବକ ନିଜ ଘରେ ରଖିକି ବାକିତକ ମାର୍କେଟ୍ରେ ବିକାଯାଏ ସେଥିରୁ ବି କିଛି ଲାଭ ମିଳେ ନିଜର ପଇସା ଆସେ ପଇସାରେ ଆଉ ପନିପରିବା ତ ଚାଷ ତାକୁ ଆଉ ଷ୍ଟକ୍ କରିକି ରଖିହେବନି ନିଜେ ଡେଲି ଯାହା ଚାଷ କରାଯାଏ ନିଜ ଖାଇବା ଡେଲି ଖାଇବା ଦେବା ବାକିତକ ନେଇ ମାର୍କେଟ୍ରେ ବିକ୍ରି କରାଯାଏ ସେଥିରୁ ଯାହାମିଳେ ସେଥିରୁ ସେ ଲାଭ ମିଳେ ଭଲ ଲାଭ ହୁଏ ସେ ପଇସା ସେ ପଇସାକୁ ଆଣିକି ନିଜର ଅନ୍ୟାନ୍ୟ ଖର୍ଚ୍ଚ ଚାଷୀ କରିଥାଏ ଆଉ ବା ଆମେ କରିଥାଉ ଆଉ